ହଁ ମୁଁ ଟିଭିରେ ଖବର ବିତର୍କ ଦେଖେ ସେଥିମଧ୍ୟରୁ କନକ ଟିଭିର କନକ ମିଶ୍ରଙ୍କ ବିଷୟରେ ଯେଉଁ ବିତର୍କ ହୁଏ ସେଇଟା ମୁଁ ମ୍ୟାକ୍ସିମମ୍ ଟାଇମ୍ ଦେଖେ ସେଥିମଧ୍ୟରୁ ଥାନ୍ତି କି ଜଣେ ଅପୋଜିସନ୍ ପଲିଟିସିଆନ୍ ଆଣ୍ଡ ଆଉ ଆଉ ଗୋଟେ ଥାଆନ୍ତି ତା'ର ଅପୋଜିସନ୍ ପଲିଟିସିଆନ୍ ତ ସେମାନଙ୍କୁ ନେତା ଭିତରେ ତାଙ୍କର ବିତର୍କ ଯେଉଁ ଚାଲିଥାଏ ସେଇଟା ମୁଁ ଦେଖିବାକୁ ମୁଁ ବହୁତ ପସନ୍ଦ କରେ ମଧ୍ୟ ତାଙ୍କର ଯେହେତୁ ବିତର୍କ ଆମେ କେତେ ଅଛୁ କେତେ ନାହିଁ ସେଇଟା ସେମାନଙ୍କୁ ତ କେତେ ଜଣେ କେତେ ନାହିଁ ତାଙ୍କୁ ବି ନାହିଁ ସୋ ଦ୍ୟାଟ୍ ସେମାନେ ତାଙ୍କ ତାଙ୍କ ମଧ୍ୟରେ ବିତର୍କ କରିଥାନ୍ତି କେବଳ ଜଣେ ନେତା ଆଉ ଜଣେ ନେତା ଭିତରେ କେବଳ ବିତର୍କ କରିଥାନ୍ତି ତା'ଠୁ ଅଧିକା ଆଉ କିଛି କରିପାରନ୍ତି ନାହିଁ ଖାଲି ଜଣେ ତା' କହନ୍ତି ନାହିଁ ତୁମ ପାର୍ଟିର ଭୁଲ ଏଇଟା କରୁଛ ସେଇଟା କରିଛ ଓ ଅପୋଜିସନ୍ ପାର୍ଟି କୁହନ୍ତି ଏଇଟା ତୁମର ଭୁଲ ଏଇଟା ନାହିଁ ସେଇଟା ନାହିଁ ସୋ ଦ୍ୟାଟ୍ ଏତିକି ହିଁ ତାଙ୍କ ଭିତରେ ଅପୋଜିସନ୍ ଏତିକି ହିଁ ଚାଲିଥାଏ କିନ୍ତୁ ଆମର ଯେଉଁମାନେ ଆଙ୍କର୍ ଅଛନ୍ତି ସେ ବହୁତ ମଷ୍ଟ କୋଶ୍ଚିନ୍ ପଚାରନ୍ତି ତାଙ୍କୁ ଆଇ ୱିଲ୍ ସାଲ୍ୟୁଟ୍ ଦ୍ୟାଟ୍ ହେଲା ସେ ବହୁତ ଭଲ ଭଲ କୋଶ୍ଚିନ୍ ପଚାରନ୍ତି ସେଇଥିପାଇଁ ସେମାନଙ୍କୁ ମୁହଁ ବି କ୍ଲିନ୍ କରିଦେଇଥାନ୍ତି

ମ୍ୟାକ୍ସିମମ୍ ଟାଇମ୍ ତ ମୁଁ ତ ଏଇ ଯେଉଁ